ଭାରତୀୟ ଚଲଚ୍ଚିତ୍ରରେ ବହୁତଗୁଡ଼ିଏ ଭାଷା ରହିଛି ଆମ ଓଡ଼ିଆ ହେଲା ହିନ୍ଦୀ ହେଲା ବଙ୍ଗାଲୀ ମାଲୟଲମ୍ ବହୁତ ସାରା ଏମିତି ରହିଅଛି କିନ୍ତୁ ମୋତେ ସବୁଠାରୁ ବହୁତ କନ୍ନଡ଼ ଦେଖିବା ପାଇଁ ଭଲ ଲାଗେ କିନ୍ତୁ ମୁଁ ଓଡ଼ିଆ ସେଥିପାଇଁ ଓଡ଼ିଆ ଦେଖିବା ପାଇଁ ପସନ୍ଦ କରୁଛିି ଆମର ପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାର୍ଥ ମହାପାତ୍ର ତାଙ୍କର ଯେଉଁ ବାହାରି ଥାଏ ଫିଲ୍ମମାନେ ସେଟାକୁ ମୋତେ ଦେଖିବା ପାଇଁ ଭଲ ଲାଗେ ଆଉ ମୋର ପ୍ରିୟ ଗାୟିକା ହେଉଛନ୍ତି ନମିତା ଅଗ୍ରୱାଲ ତାଙ୍କର ଭଜନ ମୋତେ ଶୁଣିବା ପାଇଁ ଭଲ ଲାଗେ ସେ ବହୁତଟେ ଭଜନ କରିଛନ୍ତି ଓ ସେ ଭଜନମାନେ ମନମୁଗ୍ଧ କରିଥାଏ ମୋତେ ତାଙ୍କର ଗୋଟିଏ ଭଜନ ଅଛି ଶ୍ରୀ ଜଗନ୍ନାଥଙ୍କର ଷୋହଲ ନାମ ସେଇଟା ଶୁଣିଲା ମାତ୍ରେ ମୋର ମନ ବହୁତ ଆନନ୍ଦିତ ହୋଇଥାଏ ମୁଁ ସେଇଟାକୁ ଅନ୍ୟ ଅଧିକ ଅଧିକ ଥର ଶୁଣିଛି ତାଙ୍କର ଭଜନ ମୋତେ ବହୁତ ଭଲ ଲାଗେ